ନମସ୍କାର ନମସ୍କାର ହଁ ହଁ ଆଚ୍ଛା ହଇରେ ମନୋଜ ତୁମେ ନବମ କ୍ଲାସ୍ର ପିଲା ନା ଆଚ୍ଛା ଆଚ୍ଛା ଆଉ ଆଜିକାଲି କ'ଣ କରୁଛ କିରେ ପଢ଼ାପଡ଼ି କରୁଛ ନା ନାହିଁ ଟିକିଏ ପାଠପଢ଼ାରେ ଧ୍ୟାନ ଅଛି ନା ନାହିଁ ତୁମମାନଙ୍କର

ଆଚ୍ଛା ଆଚ୍ଛା ମୁଁ ତୁମକୁ ମନେପକାଏ କିନ୍ତୁ ତୁମର ଯେଉଁ ଭଲ ପାଠପଢ଼ିବା ଚିନ୍ତାଧାରା ଥିଲା ପାଠପଢ଼ି ମଣିଷ ହେବ ବୋଲି ମୋର ଆଶା ଥିଲା ହେବ ବୋଲି ଆଗକୁ ମଧ୍ୟ ତୁମ ଉପରେ ବିଶ୍ୱାସ ରହିଛି କ'ଣ କେମିତି ପ୍ରିପେୟାର କରୁଛ ଆଗକୁ କ'ଣ କରିବ ହଁ ହଁ ହଁ

ଆରେ ଚାକିରୀବାକିରି ପାଉନାହାନ୍ତି ସେଥିପାଇଁ ପିଲାଙ୍କୁ ପରିଶ୍ରମ କରିବାକୁ ପଡ଼ିବ ଆଉ ଦେଖ ଗାଁଗହଳିରେ ଏତେ ପିଲା ପାଠ ପଢ଼ୁଛନ୍ତି ବେକାର ହୋଇକି ରହୁଛନ୍ତି କିନ୍ତୁ କଥା ହେଉଛି କ'ଣ କି ପିଲାମାନେ ଟିକିଏ ଭଲ ଭାବରେ କମ୍ପିଟିଟିଭ ମାଇଣ୍ଡ୍ ହେବା ଦରକାର ଯୁଗ ବଦଳିଲାଣି ଯୁଗ ଚେଞ୍ଜ ହେଲାଣି ତୁମେ ତାକୁ ଫୋକସ୍ କରି ଟିକିଏ ଆଗକୁ ଯିବାକୁ ଚେଷ୍ଟା କରିବ ତୁମେମାନେ ଯୁବଗୋଷ୍ଠୀ ହେଲ ଦେଶର ଭବିଷ୍ୟତ ନାଗରିକ ଯଦି ନହେଲ ତୁମେ କ'ଣ କରିବ ତୁମେମାନେ ତୁମ ପରି ପିଲା ଯଦି ହାଇ କ୍ଵାଲିଫାଏଡ଼୍ ପିଲାମାନେ ବାହାରିଛ ତଥାପି ଯଦି ତୁମେ ଡେଭେଲପ୍ କରିପାରିଲନି ସୋସାଇଟିକୁ ଚେଞ୍ଜ୍ କରିପାରିଲନି ତା'ହେଲେ ତୁମ ଉପରେ ଟିକିଏ ଲୋକମାନଙ୍କର ଭରଷା ତୁଟି ଯିବ ସେଥିପାଇଁ ତୁମକୁ କିଛି କରିବାକୁ ପଡ଼ିବ

ସେଇଟା ଭଲ କିନ୍ତୁ କିଛି ଏମ୍ପ୍ଲୋୟମେଣ୍ଟ ବି ସୃଷ୍ଟି କରିବା ନିହାତି ଜରୁରୀ ତୁମେମାନେ ଶିକ୍ଷିତ ପିଲା ସେଥିପାଇଁ ମୁଁ ଚାହେଁ ମୋ' ମତରେ ତୁମେମାନେ ଯେଉଁ ସବୁ ସେ ମନୋଜ ଅଛି ରାକେଶ ଅଛି ବୃନ୍ଦାବନ ଅଛି ସେ ବଳରାମ ଅଛି ସେଇ ତୁମେମାନେ ତୁମ ଗାଁ କ'ଣ ଭବିଷ୍ୟତ ପାଇଁ କରିବା ସେଇଟା ପାଇଁ ମୁଁ ଟିକିଏ ସବୁବେଳେ ଚିନ୍ତା କରେ କିନ୍ତୁ କରିବାକୁ ପଡ଼ିବ ତୁମମାନଙ୍କୁ ଟିକିଏ ଦେଖ ମୁଁ ହଁ କୁହ କୁହ ଆମର ସୋସାଇଟିକୁ ଚେଞ୍ଜ୍ କରିବାକୁ ପଡ଼ିଵ ତୁମେ ଶିକ୍ଷିତ ଗୋଷ୍ଠୀ ଶିକ୍ଷିତ ପିଲା ହିସାବରେ କିଛି କରିବାର କର୍ତ୍ତବ୍ୟ ତୁମର ରହିଛି ମୁଁ ଜଣେ ସାର୍ ହିସାବରେ ତୁମକୁ ଆଗରୁ ବି କହିଛି ଏବେ ବି ମଧ୍ୟ କହୁଛି ତୁମମାନଙ୍କର ଯେତିକି ସୋସାଇଟି ଡେଭଲପମେଣ୍ଟ ହେବ ତୁମର ନିଜର ଏରିଆ ସବୁ ଭଲ ରହିବ ସରକାର ବି ମଧ୍ୟ ତୁମକୁ ଭଲ ଏମ୍ପ୍ଲୋୟମେଣ୍ଟ କରିବା ପାଇଁ ଦେବେ ଏମ୍ପ୍ଲୋୟମେଣ୍ଟ ଦେବେ ସେଥିପାଇଁ ମୁଁ ଚାହୁଁଛି ହଁ ଗୁଡ୍ ଗୁଡ୍ ଭେରି ଗୁଡ୍ କିନ୍ତୁ ତୁମେ ଟିକିଏ ମନଦେଇକି ସୋସାଇଟିକୁ ଚେଞ୍ଜ୍ କରିବାକୁ ଚେଷ୍ଟା କରିବ ଆଉ ଏମ୍ପ୍ଲୋୟମେଣ୍ଟ ଡେ ଟୁ ଡେ ଆମର ଦୁନିଆ ଚେଞ୍ଜ୍ ହେଉଛି ତାକୁ ତୁମେ ଚେଞ୍ଜ୍ କରିବାକୁ ଚାହିଁବ ନା ଆଉ ମନୋଜ କେମିତି ସବୁ କେମିତି ଘରେ ସମସ୍ତେ ଭଲ ଅଛନ୍ତି ଆଉ ତ ହଁ କୁହ ହଁ ଏଇ କିଛି ଆଗକୁ ବଢ଼ିବାକୁ ହେଲେ କିଛି କିଛି ରୁକାବଟ ଆସେ ଆଗକୁ ବଢ଼ିବାକୁ ହେଲେ କିଛି ରୁକାବଟ ଆସେ ଆମକୁ ସେଥିପାଇଁ ଟିକିଏ ପରିଶ୍ରମ କରିବାକୁ ପଡ଼ିବ ଅଧିକ କମ୍ପିଟିଟିଭ ମାଇଣ୍ଡ ହେବାକୁ ପଡ଼ିବ ଯୁଗ ବଦଳିଲାଣି ଇଣ୍ଟରନେଟ୍ ଯୁଗ ହେଲାଣି କେଉଁ ପିଲା କେଉଁଠି ଟିକିଏ ଘୁସ୍ କାରବାରରେ ପଶିଯାଉଛି ସେଥିପାଇଁ ଚିନ୍ତା କରନାହିଁ ତୁମେ ତୁମର କ୍ଵାଲିଫାଏଡ଼୍ ପିଲା ତୁମେ ଏନର୍ଜେଟିକ୍ ପିଲା ତୁମର ନଲେଜ୍ ଅଛି ନଲେଜିୟସ ପିଲାମାନେ ଏହିମାନଙ୍କୁ ଛୋଟ ଛୋଟ କଥାରେ ଡରିବା ଭଲ ନୁହେଁ ତୁମେମାନେ ଆଗକୁ ଯିବାପାଇଁ ସବୁବେଳେ ଚେଷ୍ଟା କର ଯେମିତି ତୁମେ ନମ୍ବର ୱାନ୍ ହେବ ସବୁ କ୍ଷେତ୍ରରେ ନମ୍ବର ୱାନ୍ ହେବା ପାଇଁ ଚେଷ୍ଟା କର ହେଉ ଠିକ୍ ଅଛି ଆମେ କଥା ହେବା ହେଲା କଲେଜକୁ ଆସିବ କଲେଜକୁ ଆସିବ ମୋ' ସହିତ ଯୋଗାଯୋଗ କରିବ ଠିକ୍ ଅଛି ରହିଲି ହାଁ ହେଲା ହେଉ ହେଉ ନମସ୍କାର